ମୁଁ ଯେତେବେଳେ ଥରେ ମାମୁଁ ଘରକୁ ଯାଇଥିଲି ସେତେବେଳେ ଘର ପାଖରେ ମାମୁଁ ଘର ପାଖରେ ଜଣେ ପଡ଼ୋଶୀ ସେ ବଗିଚାରେ କାର୍ଯ୍ୟ କରୁଥିଲେ ତାଙ୍କୁ ଦେଖିଲି ତାଙ୍କ ସାହାଯ୍ୟ କରିବାକୁ ବହୁତ ଇଚ୍ଛା ହେଲା କାରଣ ମୁଁ ବି ବଗିଚାରେ କାର୍ଯ୍ୟ କରେ ନା ସେଥିପାଇଁ ତାଙ୍କୁ ବଗିଚାରେ ଗଲି ତାଙ୍କୁ ସାହାଯ୍ୟ କହିଲି କ'ଣ କରିବି ସେ କହିଲେ ବଗିଚାର ଏଇ କଦଳୀ ଗଛଟା ଯେତେ ଯେତେ ପୁଆ ପକଉଛି ତାକୁ କାଟିବାକୁ ଚେଷ୍ଟା କଲେ ବି ସେ କଟୁନି ତାପରେ ଆଉ ଗୋଟେ ନୂତନ ପୁଆ ସୃଷ୍ଟି ହେଉଛି ତାପରେ ମୁଁ ତାକୁ ହାଣିଦେଲା ପରେ ପୁଣି ଥରେ ନୂତନ ପୁଆ ସୃଷ୍ଟି ହେଉଛି ତାପରେ ମୁଁ କ'ଣ କରିବି ମୁଁ ତାଙ୍କୁ କହିଲି ସେଇ ବଗିଚାରେ ଯେତେବେଳେ ପୁଆ ଶେଷ ହୋଇଯିବ ସେତେବେଳେ ତାକୁ ଟିକେ ଠୋପାଏ କିରୋସିନୀ ପକେଇଦେବ ଯାହାଫଳରେ ସେ ପୁଆ ଆଉ ସୃଷ୍ଟି ହେବ ନାହିଁ ସେ କଦଳୀ ଗଛ ସେଇଠୁ ମୃତ୍ୟୁବରଣ କରିପାରିବ କାରଣ ଅଧିକ ଗଛ ସୃଷ୍ଟି ହେଲା ଦ୍ୱାରା କଦଳୀର ପରିମାଣ କମିଯାଇଥାଏ କିନ୍ତୁ କଦଳୀର ସେହି ପରିମାଣ ଆମେ ପାଇପାରି ନଥାଉ ସେଥିପାଇଁ ଗୋଟିଏ ପୁଆ ସୃଷ୍ଟି ହେବା ପୂର୍ବରୁ ତାକୁ ଆମେ କାଟିଦେବା ଏବଂ ଗୋଟିଏ ଲେଖା ଗଛର ସୃଷ୍ଟି ହୋଇ ବିଭିନ୍ନ ପ୍ରକାର କଦଳୀ ଦେଇପାରିବ ଆଉ ଆମେ ବଗିଚାରେ ଯେତେବେଳେ କୌଣସି ଏକ ମଞ୍ଜି ପକାଉ ତାର ଗଜା ସୃଷ୍ଟି ହେବା ପାଇଁ ତାକୁ ମେଲା ଛାଡ଼ିଦେଉ କିନ୍ତୁ ଯଦି ଆମେ କୌଣସି ପ୍ରକାରରେ ତାକୁ କୁଟା ଧରିକା ଇତ୍ୟାଦି ଦେଇକି ଯଦି ତାକୁ ଆମେ ବନ୍ଦ କରିପାରିବା ବନ୍ଦ କରିଦେବା ତାର ଦୁଇ ଦିନ ପରେ ଦେଖିବା ସେ ଏକ ନୂତନ ଗଜା ସୃଷ୍ଟି ହୋଇଯାଇଥିବ ଯାହାଫଳରେ ଆମେ ଖୁବ୍ କମ ସମୟରେ ଏକ ନୂତନ ଗଜା ପାଇପାରିବା ଏହିଭଳି ଭାବରେ ଗାଁରେ ମଧ୍ୟ ଏବଂ ପଡ଼ୋଶୀରେ ମଧ୍ୟ ବିଭିନ୍ନ ପ୍ରକାର ସାହାଯ୍ୟ ମାଗିଲେ ମୁଁ କରେ କାରଣ ଖବରକାଗଜ ଗଣମାଧ୍ୟମର ସଚେତନତା ଫଳରେ ମୁଁ ମୋ ବଗିଚାରେ ଯେପରି ସେବା କରିପାରୁଛି ଅନ୍ୟମାନେ ମଧ୍ୟ ସେହିପରି ସେବା କରିପାରନ୍ତୁ ଯାହାଦ୍ୱାରା ସେମାନଙ୍କର ମଧ୍ୟ ଭରଣ ପୋଷଣ ନୂତନଭାବରେ ହୋଇପାରିବ ସେମାନେ ନିଜର ଭରଣପୋଷଣ କରି ନିଜ ପରିବାରର କ୍ଷତିପୂରଣ କରିପାରିବେ ଏବଂ ବଗିଚାରା କାର୍ଯ୍ୟରେ ସେ ନିଜକୁ ନିୟୋଜିତ କରିପାରିବେ